ମୁଁ ଆମ ପରିବାରପାଇଁ ବହୁତ ଗୁଡ଼ିଏ ସ୍ୱାସ୍ଥ୍ୟକର ବ୍ୟଞ୍ଜନ ତିଆରି କରିଛି ସେଗୁଡ଼ିକ ମଧ୍ୟରୁ ବିମ୍ସ ଭଜା ଯେଉଁଥିରେ ଅଳ୍ପ ତେଲ ପକାଇ ଭଲସେ ବିମ୍ସଟାକୁ ଭଜା କରି ଦିଆଯାଏ ଓ ସନ୍ତୁଳା ଯେଉଁଠିକି କମ୍ ସବୁ ଜିନିଷ କମ୍ କମ୍ ବ୍ୟବହାର ହୁଏ ସ୍ୱାସ୍ଥ୍ୟକର ବ୍ୟଞ୍ଜନ ତିଆରି କରିବା ସମୟରେ ଅଧିକ ମରିଚଗୁଣ୍ଡ ବା ହଳଦୀଗୁଣ୍ଡ ପକେଇବା ଅନୁଚିତ ମସଲା ସାମାନ୍ୟ ମସଲା ଜିନିଷ ସେଥିରେ କମ୍ ବ୍ୟବହାର କଲେ ସ୍ୱାସ୍ଥ୍ୟପ୍ରତି ଠିକ୍ ରହିବ ସ୍ୱାସ୍ଥ୍ୟ ଠିକ୍ ରହିବାପାଇଁ ମସଲା ଠାରୁ ଟିକିଏ ଦୂରରେ ରହିଲେ ମଧ୍ୟ ଭଲ ଓ ଯାହାର ବି ପି ବା ବ୍ଲଡ଼୍ ପ୍ରେସର୍ ଅଛି ସେ କମ୍ ଲୁଣ ଖାଇଲେ ଭଲ ଥିବ ଓ ଯାହାର ସୁଗାର ଅଛି ବା ଡାଇବେଟିସ୍ ଅଛି ସେମାନଙ୍କର ସେମାନଙ୍କୁ ଆଳୁ ଦେବା ଅନୁଚିତ ଏହି ଉପାୟରେ ଆମ ଘରେ ମୁଁ ବହୁତ ସାରା ବହୁତ ଗୁଡ଼ିଏ ସ୍ୱାସ୍ଥ୍ୟକର ଖାଦ୍ୟ ତିଆରି କରିଛି